ବୁଣିବା ପାଇଁ ମୋ ପାଖରେ ବିଭିନ୍ନ ପ୍ରକାର ଉପକରଣ ବା ସାମଗ୍ରୀ ରହି ଆସିଅଛି ଯେପରି ସିଲେଇ ମେସିନ୍ ଏବଂ ହାତକଣ୍ଟା ଏବଂ ବିଭିନ୍ନ ପ୍ରକାରର ଉଲ୍ ସୁତା ମଧ୍ୟ ମୋ ପାଖରେ ରହିଅଛି କାରଣ ଏହାଦ୍ୱାରା ସିଲେଇ ଏବଂ ପ୍ରସ୍ତୁତ ହେଉଥିବା ବୁଣା ଜିନିଷ ଗୁଡ଼ିକ ବହୁତ ସୁଚାରୁ ରୂପେ ପାଳନ କରାଯାଇଥାଏ କିନ୍ତୁ ଏହିସବୁ ରେ ବହୁତ ଅଧିକ ସମୟ ଲାଗିଥାଏ କିନ୍ତୁ ଏବଂ ଏଇଥିପାଇଁ ମୁଁ ଏକ ବିଦ୍ୟୁତ ସଂଚାଳ ରେ ସଞ୍ଚାଳିତ ହୋଉଥିବା ମେସିନ୍ କୁ କିଣିବାକୁ ଚାହୁଁଛି ଯାହାଦ୍ୱାରା କି ଏହା ଅତ୍ୟଧିକ ଶୀଘ୍ର ଏବଂ ଅତ୍ୟଧିକ ନିଖୁଣ ଭାବେ ହୋଇପାରିବ